ପର୍ବପର୍ବାଣୀରେ ଆମେ ଘରେ କ୍ଷୀରି ବନାସୁଁ ପୁଡ଼ି ବନାସୁଁ ସୋୟାଲି ପିଠା ଆଡ଼ଶା ପିଠା ମଡ଼ା ପିଠା ବାରା ପକୁଡ଼ି ସବୁ ପ୍ରକାର୍ ବନାସୁଁ ଆଉ ଘରେ ସମସ୍ତେ ବସିକିରି ମାଆ ବାପା ଭାଇ ବୋହେନ୍ ଆମେ ସମସ୍ତେ ସାଙ୍ଗେ ଖାଇସୁଁ ସେ ସବୁ ଖାଇ୍ ସାରିଲା ପରେ ଫିର୍ ଦୁଇ୍ ପହର୍ ଲାଗି ଖାନା ବନେଇକି ବନାସୁଁ ବାପା ଚିକେନ୍ ଆନ୍ବେ ଏୟା ତୋ ଫିର୍ ମଟନ୍ ଆନ୍ବେ ଜେନ୍ଟା ବି ହେଉ ଆନ୍ବେ ଘରେ ଆଉ ସେଗୁରା ମାଆ ମୁଇଁ ଦିଦିମାନେ ସମସ୍ତେ ମିଶିକିନା ରନ୍ଧା ବଢ଼ା କରିକିନା ସମସ୍ତେ ମିଶିକିରି ଖାଇସୁଁ ଆଉ ଫିର୍ ଜେନ୍ଟା ଘରେ ପିଠା ବନେଇଥିମୁଁ ପାଖି ଜିନ୍ମାନେ ପଡ଼ୋଶୀମାନେ ଥିବେ ତାଙ୍କୁ ବି ଘରେମାନେ ଦିଆଦୁଇ ସମସ୍ତେ ସେ ଦେବା ଆମ୍କୁ ଆମେ ଦେମୁଁ ତାଙ୍କୁ ଏନ୍ତା ସବୁ ପର୍ବରେ ହେନ୍ତା ଚଲ୍ସି ଆଉ ସମସ୍ତେ ନୂଆ ଡ୍ରେସ୍ ପିନ୍ଧିକିନାଁ ଜୁହାର୍ ଭେଟ୍ ଦେଇସନ୍ ଆଉ ବଡ଼୍ ବଡ଼୍ ଲୁକେ ସମସ୍ତଙ୍କୁ ଛୋଟ୍ମାନେ ଆଶୀର୍ବାଦ୍ ନେଇ ଯାଉସନ୍ ଜୁହାର୍ କର୍ସନ୍ ବଡ଼୍ ଲୁକ୍ମାନେ ବି ସମସ୍ତଙ୍କୁ ଆଶୀର୍ବାଦ୍ ଦେଉସନ୍ ସମସ୍ତେ ନିଜର୍ ପଡ଼ାରେ ନିଜର୍ ଜାଗାରେ ସମସ୍ତେ ଗାଁରେ ମିଲିମିଶି କିନା ସେ ପର୍ବ କେ ମନାସନ୍ ଆଉ ସବୁଥିରେ ସମସ୍ତେ ଖୁସି ରହିସନ୍